ମୋର ଲକ୍ଷ୍ୟ ଅଛି ମୁଁ ବର୍ତ୍ତମାନ ଗୋଟିଏ ଗୋଟିଏ ମେସିନ୍ ପକାଇକି ନିଜେ ସିଲେଇ କମ୍ ପଇସା ଖୁବ୍ କମ୍ ପଇସା ପାଉଛି ଯାହାକି ମୋର ଚଳିବାର ବହୁତ ଅସୁବିଧା ହେଉଛି ମୁଁ ଚାହୁଁଛି ଯେ ମୋର ଲକ୍ଷ୍ୟ ଅଛି ମୋର ଗୋଟିଏ ବଡ଼ ସ୍କୁଲ କରିବି ସେଠି ଭଲ ଦଶ ଆଠ ଦଶଟା ମେସିନ୍ ପକାଇବି ଯେଉଁଥିରେ ପିକୋ ମେସିନ୍ ଥିବ ଏମ୍ବ୍ରୋଡରୀ ମେସିନ୍ ଥିବ ଡିଜାଇନ୍ ମେସିନ୍ ଥିବ ଏମ୍ବ୍ରୋଡରୀ ମେସିନ୍ ବହୁ କମ୍ ସମୟରେ ପିଲାମାନେ ଏମ୍ବ୍ରୋଡରୀ କରିପାରିବେ ପିଲାମାନଙ୍କୁ ଗୋଟିଏ ସ୍କୁଲ କରି ପିଲାମାନଙ୍କୁ ବହୁତ ଗରିବଗୁରୁବା ପିଲାମାନଙ୍କୁ ସେଠି ଟ୍ରେନିଂ ଦେବି ସେମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ ନିଜର ପରିବାର ପୋଷିପାରିବେ ସେହିଭଳି ମୋର ବହୁତ ବଡ଼ ଇଚ୍ଛା ଅଛି ସ୍କୁଲ କରିକି ମୁଁ ଟ୍ରେନିଂ ଦେଇକି ପିଲାମାନଙ୍କୁ ବହୁତ ବହୁତ ଗରିବ ଗୁରୁବା ପିଲାମାନଙ୍କୁ ଟ୍ରେନିଂ ଦେଇକି ତାଙ୍କୁ ତାଙ୍କୁ ରୋଜଗାରକ୍ଷମ କରିପାରିବି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ବର୍ତ୍ତମାନ ବି ଆମର ନବୀନ ପଟ୍ଟନାୟକ ବହୁତ ନାରୀ ନାରୀମାନଙ୍କ ପାଇଁକା ବହୁତ ସୁବିଧା ଯୋଗାଇଦେଇଛନ୍ତି ବହୁତ ସୁବିଧା ସେମାନେ କରିପାରିବେ ତ ଆମକୁ ମଧ୍ୟ ମାଗଣାରେ ଲୋନ୍ ଦିଆଯାଉଛି ଗୋଷ୍ଠୀରେ ମଧ୍ୟ ଆମକୁ ମାଗଣା ଲୋନ୍ ଦିଆଯାଉଛି ତୁମେ ବହୁତ କିଛି ହସ୍ତଶିଳ୍ପୀ କାମ ତୁମେ କରିପାରିବ ଲୋନ୍ ଆଣିକି ବହୁତ ତୁମେ ହସ୍ତଶିଳ୍ପ କାମ କରିପାରିବ ସେଥିପାଇଁକା ମୋର ବହୁତ ବଡ଼ ଲକ୍ଷ୍ୟ ଅଛି ମୁଁ ଗୋଟିଏ ବଡ଼ ସ୍କୁଲ କରି ସେଠି ଗରିବଗୁରୁବା ପିଲାମାନଙ୍କୁ ଟ୍ରେନିଂ ଦେବି ସେମାନେ ମଧ୍ୟ ରୋଜଗାରକ୍ଷମ କରି ନିଜର ପରିବାର ଆଉ ପିଲା ପୋଷିପାରିବେ